ଆମ ଗାଁ' ରେ ଯେଉଁ ଶିବ ମନ୍ଦିର ଅଛି ତା'ର କିଛି ଆମେ ଇଏ କରିଛୁ ଯାହାକି ତା'ର ଗୋଟେ ଫଣ୍ଡ ତିଆରି ହୋଇଛି ପଇସା ଜମା ରଖୁଛୁ କିଛି କିଛି ଜମା ହେଲା ପରେ ଆଉ ଉନ୍ନତ କାର୍ଯ୍ୟରେ ସବୁ ଲାଗୁଛି ସେଇ ମନ୍ଦିର କାମରେ ବି ଲାଗୁଛି ଆଉ ଅନ୍ୟାନ୍ୟ ଗ୍ରାମ ଇଏରେ ବି ଲାଗୁଚି ତା' ଛଡ଼ା ଅଷ୍ଟପ୍ରହରୀ ନାମ ଯଜ୍ଞ ଆମର ବର୍ଷକୁ ଥରେ ହେଉଛି ସେଥିରେ ମଧ୍ୟ କିଛି ଆମେ ସବୁ ଚାନ୍ଦା ଆକାରରେ ଆଦାୟ କରିକିରି ପଇସା ସେଇ ଅନୁଷ୍ଠାନ ଟି ଚଳେଇଛୁ ଯାହା ଫଳରେ ଯାହା ଯଦି ଅବଶିଷ୍ଟ ରହିଲା ସେ ପୁଣି ଏସବୁ ଗାଁ' ରେ କାମରେ ସେସବୁ ଲାଗୁଛି ଆଉ ମକର ମେଳା ସେମିତି ବର୍ଷକୁ ଥରେ ମକର ସଂକ୍ରାନ୍ତିରେ ଆମର ଆରମ୍ଭ ହେଉଛି ସେଠି ମେଳା ବସେ ଗୋଟେ ଦିନ ଏଥିରେ ବି ବହୁତ କିଛି ଦୋକାନୀ ସବୁ ଆସି ବ୍ୟବସାୟ କରନ୍ତି ତାଙ୍କ ପାଖରୁ କିଛି କିଛି ଚାନ୍ଦା ଆଦାୟ କରି ତା' ମଧ୍ୟ ଆମେ ସବୁ ପାଣ୍ଠିରେ ରଖୁଛୁ ଆଉ ବିକଳାଙ୍ଗମାନଙ୍କ ପାଇଁ ବି ଗୋଟିଏ ଗୃପ ରହିଛି ଯାହାକି ସେଗୁଡ଼ା ସବୁ ମାନେ ତାଙ୍କୁ ସାହାଯ୍ୟ କରୁଛି ଏହିଭଳିଆ ସବୁ ପାଣ୍ଠି ସବୁ କରିକିରି ଆମର ସବୁ ଗାଁ'ର ସହାୟକ କାର୍ଯ୍ୟରେ ଲାଗୁଛି ଦିବ୍ୟାଙ୍ଗ ପାଇଁ ସଙ୍ଗଠନ କରି ବିଭିନ୍ନ ସମାଜ ସେବୀ ଫାଉଣ୍ଡେସନ୍ କଳା ଏବଂ ସଂସ୍କୃତିକୁ ଆମେ ବଜାୟ ରଖିଛୁ ଆଉ ବିଭିନ୍ନ ସବୁ ଇଏରେ ସେ ଟଙ୍କା ଇଏ କରି ଜମା କରିକିରି ତାଙ୍କୁ ସବୁ ଗୋଟେ ଗୋଟେ କାର୍ଯ୍ୟରେ ଲଗାଉଛୁ